ଛଅ ଲକ୍ଷ ଦୁଇ ହଜାର ଚାରି ଶହ ଛପନ୍ ପାଞ୍ଚ ଲକ୍ଷ ନଅ ହଜାର ଆଠ ଶହ ଛପନ୍ ତିନି ଲକ୍ଷ ସାତ ହଜାର ଆଠ ଶହ ତେୟାନବେ ଦୁଇ ଲକ୍ଷ ପାଞ୍ଚ ହଜାର ଛଅ ଶହ ଅଠସ୍ତରୀ ଚାରି ଲକ୍ଷ ତେୟାଳିଶି ହଜାର ଦୁଇ ଶହ ଚଉଦ